ଆମ ଘରେ ଗୋଟିଏ ବଗିଚା ଥିଲା ସେ ବଗିଚାରେ ବହୁତ ପ୍ରକାର ଗଛ ଥିଲା ସେ ଗଛରେ ଆମେ ଗୋବର ଖତ ଦେବା ଓ ପନିପରିବା ଚୋପା ଛପା ଏସବୁ ଖତ ବନେଇ ଗଛରେ ଦେବା ଓ ଗଛରେ ଦିନକୁ ଦୁଇ ଥର ପାଣି ଦେବା